ସାଧାରଣତଃ କୃଷକମାନେ ଚାଷ କାର୍ଯ୍ୟରେ ସମ୍ପ ସମ୍ପୃକ୍ତି ଥିବା ବେଳେ ସେମାନେ ଜାଣିପାରନ୍ତିନି ଜମିର ଅବଧି କେତେ ପର୍ଯ୍ୟନ୍ତ ଅଛି ପୂର୍ବପୁରୁଷରୁ ଅବଧି ଗୁଡ଼ାକ ପ୍ରାୟ ଥାଏ କ'ଣ ନା ସେଗୁଡ଼ାକ ଶାବକ ଥାଏ ତା'ପରେ କିଛି ବର୍ଷ ପ କିଛି ବର୍ଷ ପରେ ସେଟା ହାଲ ହୋଇଯାଏ ସେ ଯେଉଁ ଆମର କାଗଜପତ୍ର ଯେଉଁ ତା'ର ରେକର୍ଡ଼ ର ପଟା ତା'ର ପାଉତି ସବୁ ପର ନ ପରଖିଲେ ସେଗୁଡ଼ାକ କୃଷକକୁ ବହୁତ ସମ୍ମୁଖୀନ ସମା ମାନେ ସମ୍ମୁଖୀନ ହେବାକୁ ପଡ଼ିଥାଏ ସେଗୁଡ଼ାକ ହେଲା କ'ଣ ଯଦିକି ସେଗୁଡ଼ାକ ତୁମେ ଜେଜେବାପାଙ୍କ ନାଁରେ ଥିବ ସେଗୁଡ଼ାକ ଯେତେବେଳେ ଇଏ ହବ ମ୍ୟୁଟେସନ ହେବ ସେଗୁଡ଼ାକ ତୁମ ନାମକୁ ଆସିଲା କି ନାହିଁ